ଛବିଶ ଜାନୁୟାରୀ ଉଣେଇଶହ ଅଠାନବେ ଏକୋଇଶ ଅକ୍ଟୋବର ଦୁଇ ହଜାର ସାତ ତିନି ଜୁନ୍ ଦୁଇ ହଜାର ନ ଦଶ ଏପ୍ରିଲ୍ ଦୁଇ ହଜାର ଚଉଦ ଚଉଦ ମାର୍ଚ୍ଚ ଦୁଇ ହଜାର ଷୋହଳ